ଓଡ଼ିଆଭାଷା ହେଉଛେ ଆମର୍ ମାତୃଭାଷା ଯେନ୍ଟାକି ଆମେ ଠିକ୍ ସେ ଓଡ଼ିଆ କହେମା ବଲେ ବି କହି ନାଇଁପାରୁଁ ଆଉ ଓଡ଼ିଆଭାଷା ଏତେ ଆସାନିସେ ତ କିହେ କହି ନାଇଁ ପାରସନ୍ ତ କେତେ ଦିନ୍ ପରେ ସେଇଟା ମାନେ ଯେନ୍ଟାକି ଶିଖ୍ବା ଲାଗି ପଡ଼୍ସି ଓଡ଼ିଆଭାଷା କେନ୍ଟା କଲେ ଆମେ ଇଟା ପୂରା କ୍ଲିୟର୍ କହିପାରମୁଁ ତ ସେଥିଲାଗି ଓଡ଼ିଆଭାଷା ଶିଖସନ୍ ସଭିଏଁ କେତେ କାଣା କରଲେ ବି ସିଏ ଓଡ଼ିଆଭାଷାଟା ଶିଖିପାର୍ବେ କେତେ ଦିନ୍ ବାଦ୍ ଏତେ ଆସାନୀ ସେ ତ ଶିଖି ନାଇଁପାରନ୍ ସେ ଓଡ଼ିଆଟା ତ ସେଇ ଭାଷାକେ ଶିଖ୍ବା ଲାଗି କେତେ ବହୁତ୍ ଟେ ସଧାବେଲେ ପଢ଼ାପୁଢ଼ି କରୁଥିସନ୍ କେନ୍ତା କଲେ ଆମେ ଏଇ ଭାଷାଟା କହିପାରମୁଁ କେନ୍ତା କଲେ ଇଟା ପିରାଗ୍ ପୂରାପୂରି କ୍ଲିୟର୍ ହିସାବେ କହିପାରମୁଁ ଓଡ଼ିଆଭାଷା ଏତେ କିଏ କିଛୁ କହି ନାଇଁପାରନ୍ ବହୁତ୍ କଷ୍ଟ ଟିକେ ଆମର୍ ଲାଗି ଟିକେ ସହଜ୍ ସହଜ୍ କହେସନ୍ ଲେକିନ୍ ହେନ୍ତା ସହଜ୍ ନାଇଁସେ ଯେନ୍ତା କି ଆ ମାନେ ବି ଟିକେ ଠିକ୍ ସେ କହି ନାଇପାରୁଁ ଆମେ କହେମାଁ ବଇଲେ ବି କହିନାଇଁପାରୁଁ ଟିକେ ଟିକେ ମଝି ମଝି ଇଂଲିଶ୍ ବି କହିଦେସୁଁ ବହୁତ୍ କେତେ କିଛୁ ଓଡ଼ିଆ ମାନେ କେତେ କିଛୁ ୱାଡ଼୍ ମାନେ ବି ଆମର୍ ମୁହୁଁ ମାନକୁଁ ପଲେଇ ଆଏସି ଆସାନିସେ ଏନ୍ତା ପୂରା କ୍ଲିୟର୍ ହିସାବେ ଆମେ ଓଡ଼ିଆଭାଷା କହିଟା ନାଇଁପାରୁଁ ତ ହେତିଲାଗି ବହୁତ୍ ଶିଖବାର୍ ପଡ଼୍ସି ସେ ଓଡ଼ିଆଭାଷାଟା ସେଇଟା କାଣା କି ସେ ମାତୃଭାଷାଏ ଆମର୍ ବେଲେ ତ ଆମେ ଶିଖ୍ବା ତ ପଡ଼୍ବା ନା ଯେନ୍ତା କଲି ଆମେ ଖାଲି ବହି ମାନକୁଁ ଲେଖା ହେଇଥିସି ଆମେ ବହି ମାନକୁଁ ପଢ଼ି କାଏଁ ଦେସୁଁ ଲେକିନ୍ ଆମେ କହି ନାଇଁ ପାରସୁଁ ସେ ଭାଷାଟା ତ ହେତିର୍ ଆମକୁ ବହୁତ୍ ଶିଖବାର୍ ପଡ଼୍ସି ବହୁତ୍ ଟେ କହେବାର୍ ପଡ଼୍ସି କେତେ ଅଗର୍ ମୁଇଁ ଓଡ଼ିଆଭାଷା କହିମି ବଇଲେ ବି ସେ କେତେ ହିସାବେ କେତେ ଓଡ଼ିଆଭାଷା କହେବା ଲେକିନ୍ କେତେ କଲେ କଲେ କହେବା ଲେକିନ୍ କାଣା କି ସେ କହି ଆଗରେ ସ୍ପିଡ଼୍ କହେବା ପଡ଼୍ବା ବଲେ କେତେବେଳେ କାଣା ଏନ୍ତା ମଝିକେ ଅଲା କିଛୁ ୱାଡ଼୍ ଆସିଯିବା ହିନ୍ଦୀ ୟା ତୋ କଟକିଆ ୟାତ ଇଂଲିଶ୍ ଭାଷା ବି ପଲେଇ ଆଏବା ତ ହେତିଲାଗି ସେ ଓଡ଼ିଆଭାଷା କହେବା ଲାଗି ପହେଲା ଧୀରେ ଧୀରେ ସେ ପହେଲା ଶିଖବାର୍ ପଡ଼୍ସି ଯେନ୍ତା କି ଗୁଟେ ହେଟା ସିଧା କଲେ ଯେନ୍ତା ଗାରଗାରିଆ ଖାତାରେ ଆମେ ଲେଖସୁଁ ହେନ୍ତା ଆମେ ଓଡ଼ିଆଭାଷାକେ ବି ଏନ୍ତା କହେବା ଲାଗି ଆମକୁ ଧୀରେଧୀରେ ସେ ସବୁ କିଛୁ କରବାର୍ ପଡ଼୍ବା ଧୀରେଧୀରେ ସେ ଆମକୁ ପଢ଼୍ବାର୍ ପଡ଼୍ବା ଓଡ଼ିଆ